ଓଡ଼ିଶାରେ ବିଭିନ୍ନ ପ୍ରକାର ଧର୍ମ ଅଛି ଯେମିତି ସବୁ ଠାକୁରଙ୍କ ସବୁ ଠାକୁରଙ୍କ ଧର୍ମର ଅଲଗା ଅଲଗା ଧର୍ମ ମାନେ ଲୋକମାନେ ନଉଛନ୍ତି ଆଉ ଯେମତି ଧର୍ମ ନେଲା ମାନେ ସେଇ ଯେଉଁ ଠାକୁରଙ୍କୁ ତମେ ଧର୍ମ ନେଲ ଯେଉଁ ଠାକୁରଙ୍କୁ ତମେ ଧର୍ମ ନେଲ ସେଇ ଠାକୁରଙ୍କୁ ବିଶ୍ୱାସ ହିଁ କରିବ ସେଇ ଠାକୁରଙ୍କ ମାନେ ଇଏରେ ରହିବ ଆଉ ଯେଉଁ ମାନେ ଅଲ ବହୁତ ପ୍ରକାର ଠାକୁର ଅଛି ସବୁଠୁ ପ୍ରକାର ଠାକୁର ଅଛନ୍ତି ବହୁତ ଲୋକ ବି ସେ ଠାକୁର ମାନଙ୍କୁ ବିଶ୍ୱାସ କରନ୍ତି ମାନେ ଯାହାର ଯେଉଁଟା ମାନେ ଯେଉଁ ଠାକୁରଙ୍କୁ ଯାହାର ଉପରେ ମାନେ ବିଶ୍ୱାସ ରହିଲା ସେଇ ଠାକୁରଙ୍କୁ ତାଙ୍କର ଧ୍ୟାନରେ ରହିଲେ କି ଧର୍ମ ସେଇ ଧର୍ମର ପାଳନ କଲେ ଆଉ